ମାଛ ଧରିବା ସମୟରେ ମୁଁ ବନ୍ସି କଣ୍ଟା ମାଛଖାଦ୍ୟ ଏବଂ କରେଣ୍ଟଜାଲ ଫିଙ୍ଗାଜାଲ ଫିଙ୍ଗି ଇତ୍ୟାଦି ବିଭିନ୍ନ ପ୍ରକାରର କୌଶଳ ଆପଣାଇ ମାଛ ଧରିଥାଏ ମାଛ ଧରିବାକୁ ଯିବା ପୂର୍ବରୁ ମୁଁ ସାଙ୍ଗରେ ପାଣିବୋତଲ ମାଛ ଖାଦ୍ୟ ବନ୍ସି କଣ୍ଟା ଏବଂ ଫିଙ୍ଗା ଜାଲ କରେଣ୍ଟ ଜାଲ ନେଇଯାଇଥାଏ ଏହି ପରି ମୁଁ ନଦୀ କିମ୍ବା ନାଳରେ ଚାରିରୁ ପାଞ୍ଚ ଘଣ୍ଟା ସମୟ ଅତିବାହିତ କରିଥାଏ